ଆମର୍ ମାତୃଭାଷା ଓଡ଼ିଆ ଆମର୍ ଇଣ୍ଟରନେଟ୍ରେ ବହୁତ ଭାଷା ଭାଷୀ ଲୋକେ ଅଛନ୍ ବଙ୍ଗାଲି ହିନ୍ଦୀ ବାଲା ଆଜି ପଞ୍ଜାବୀ ସବୁ ପୁରା ସବୁ ଭାଷାର ଲୋକେ ଅଛନ୍ ହେଲେ ଆମର୍ ଆମର୍ ଓଡ଼ିଆ ଭାଷାଟା ଆମର ସମଲପୁରୀ ଭାଷାଟା କେହି ନାଇଁ କହିବାର ବେଲେ ଆମେ ଇଣ୍ଟରନେଟ୍ରେ ଯେତେବେଲେ କେ ଜିନିଷ୍ଟି ଆମକୁ ମଗାମୁଁ ଗୁଗୁଲ୍ରେ ସର୍ଚ୍ଚ କରି କିରି ଆମେ କେହି ଜିନିଷ୍ଟି କହମୁ କରମୁ ବେଲେ ସେତେବେଲେ ନାହିଁ ହଉ ସେଟା ହିନ୍ଦୀ ହିଁ ହେବା କି ଇଂଲିଶ ହେବା ଆଉ ଅଲଗା ଆମର ଓଡ଼ିଆ ଭାଷା ନାହିଁ ହେଲେ ଆମକୁ ବହୁତ ଅସୁବିଧା ହେସି ସେସବୁ ଜିନିଷ୍ ଆମର୍ ଓଡ଼ିଆ ଭାଷାଟା କେନ୍ତା ନା ହୁଏ ଆମର୍ ମାତୃଭାଷା ଓଡ଼ିଆ ଆମର ଓଡ଼ିଆ ଭାଷାରେ କିଛି ନାହିଁ ହୁଏ ଅଲଗା ଅଲଗା ଭାଷାରେ ସେଟା ସବୁ ସେ ଜିନିଷ୍ଟା ହେବା ଆଉ ଆମେ ସେ ଜିନିଷ୍ଟା ଆମେ ସେଥିଲାଗି କରିନପାରୁ ବୁଝିବିନପାରୁ କିନ୍ତୁ କାଣା ହେଉଛି କହିକରି ଆମର ଓଡ଼ିଆ ଭାଷାରେ ଯଦି ହେତା ବେଲେ ଆମେ ଜାନିପାରତୁଁ ଆଗକେ ବଢ଼ିପାରତୁଁ ଆମେ ଇଂଲିଶ ହିନ୍ଦୀ ତେଲୁଗୁ ଏଇଟା ମାନେ ଜାଣିଲେ କେନୁ ଆମେ ଫେର ସମସ୍ତେ ଜାଣିଥିଲେ କେନୁ ସେ ଜିନିଷ୍ଟା ବୁଝିକରି ସେ ଜିନିଷ୍ଟା କରବେ କିଏ କରିପାରିବେ ଜିନିଷ୍ଟି ଯଦି ମଗାଇଥିବା ଜଣେ ଯଦି ଘରରେ ଜଣେ ପଢ଼ିଥିବା ବେଲେ ସେ ଜାନବା ଯଦି ନେ ପଢ଼ିଥିବା ବେଲେ ସେ କେନ୍ତା କରିକି ଜାନବା ଘରର କେ ଜିନିଷ୍ଟିଏ ହେଇଛେ କି କାଣା ହେଇଛେ ବୋଲି କରି ତ ସେ ଜାଣି ନାପାରେ ନାହିଁ ହେଥି ବୋଲି କରି ଆମର ଓଡ଼ିଆ ଭାଷା ମାତୃଭାଷା ହିଁ ସବୁଠୁ କଲେ ଠିକ୍ ହେତା ବୋଲି କରି ଆମେ ଭାବୁଛୁ ଆମ ମନେ ସଂକଳ୍ପ ନେଇଛୁ ବୋଲି ଭାବିଛୁ